ହେଲୋ

ହଁ କ'ଣ କରୁଛନ୍ତି

ହଁ ଦୋକାନ କେମତି ଚାଲିଛି ଏବେ ହଁ ଆଉ କେମିତି ଭଲ ଭଲ ବିକ୍ରି ହେଉଛି ଭଲ ସେଲ୍ ହେଉଛି

ଆଉ ଘରେ କେମିତି ଅଛନ୍ତି ସମସ୍ତେ ପିଲାମାନେ ସମସ୍ତେ ଭଲ ଅଛନ୍ତି କେମିତି ପଢ଼ାପଢ଼ି କେମିତି ପଢ଼ାପଢ଼ି

ପୂଜା କେମିତି ଭଲ

ମୁଁ ଏବେ ଆସିଛି ହଁ ହଁ ହଁ ଯିବି ପିଲାମାନେ ସ୍କୁଲ ଗଲେଣି

ନା ଆମେ ସାଙ୍ଗମାନେ ମିଶିକି ଚାରି ପାଞ୍ଚଜଣ ଆସିଛୁ ମୁଁ ନେଇକି ମୁଁ ନେଇକି ଯିବି ଯେ ନେଇକି ଯିବି ଦୋକାନ ହଁ ଦୋକାନ ନେଇକି ଯିବି ଟିଫିନ୍ କରିକି ଆସିବୁ ହଁ ତୁମେ ବି ବାହାର ଆମ ସହିତ ଯିବ ବୁଲିବା ପା ହଁ

ଆମେ ରହିବୁ ଚାରି ପାଞ୍ଚ ଦିନ ରହିବୁ

ହଁ ପୂଜା ପୂଜା ସରିଲେ ଯିବା ହଉ ରୁହ ତେବେ ଆମେ ଯିବୁ ଆଉ